ଏଇଟା ପ୍ରିପ୍ଲାନିଙ୍ଗ୍ ହୋଟେଲ୍ରୁ କହୁଚନ୍ କେଁ ମୋର୍ ପାଞ୍ଚ୍ଟା ମିଲ୍ ନବାର୍ ଥିଲା ତ ହେଥିର୍ଲାଗି ଫୋନ୍ କରିଚେ ଆଜ୍ଞା ହଁ ସେଥିର୍ ଗୋଟେ ଥି ପନିର୍ ଡ଼ାଲି ଦେବ ଆଉ ଗୁଟେ ଥି ତର୍କାରୀ ଦେବ ଆଉ ଗୋଟେ ଥି ଚିକେନ୍ ଦେବ ଆଉ ଗୋଟ ଥି ମଟନ୍ ଦବ ଆଉ ଗୋଟେ ଥି ଏନାର୍ ଶାଗ୍ ସବ୍ଜି ଏନ୍ତା ପନିପରିବାର୍ଟା ଗୋଟେ ଦବ ପାଞ୍ଚ୍ଟା ମିଲ୍ ମତେ ଦର୍କାର୍ ହଉ ବେଲେ ପାପଡ଼୍ ଇଟାମାନେ ବି ଦେବ ଆର୍ କେତେ ଟଙ୍କା ଲେଖା ନେଇସଁ ଏଟା ମଟନ୍ର ଅଶୀ ଟଙ୍କା ନେଇସ ଆଉ ଚିକେନ୍ର କେତେ ଟଙ୍କା ନେଇସ ପଚାଶ୍ଟଙ୍କା ଆଉ ପନିରଟା କେତେ ପଞ୍ଚସ୍ତର୍ ଟଙ୍କା ଆଉ ତରକାରୀ ଆଉ ଆଉ ମାଛ ମାଛରଟା ଦେବ ଶହେଟଙ୍କା ଆଉ ତରକାରୀରଟା ଦେଇନବ ଗୁଟେ ସାଧାର